ହେଲୋ ଖୁଡ଼ି କେବେ ଆସିଲ ବାଙ୍ଗାଲୋରରୁ ହଁ ହଁ ଆଉ ଭଲ ସମସ୍ତେ ରହିବ ଏଇନାକି ପଳେଇବ ଓ ହଁ ମୁଁ କେମିତି ଯିବି ଦୋକାନ ଛାଡ଼ିକିନା ଯାଇପାରିବିକି ତୁମେ ଆସ ତେବେ ବରା ପକୁଡ଼ି ଖାଇକି ଯିବ ଆଉ ଆମର ତ ଏଇଠି ଯୋଉଟା ସେଇଟା ଅଛି ଆଉ ତୁମେ ସିନା ପଳେଇଲ ବାଙ୍ଗାଲୋର୍ ଆଉ ଆସିବ ଯେ ଖାଇକି ଯିବ ଟେଷ୍ଟ କରିବ ଟିକେ କେମିତି ଲାଗୁଛି ସେତେବେଳେ ଆଉ ଟେଷ୍ଟ ତୁମର ମନେ ନଥିବ ନା ଯାଇଥିଲ ଯେ ସେପଟେ କ'ଣ କହିଲ ବରା ବି ଅଛି ସିଙ୍ଗଡ଼ା ବି ଆଳୁ ଚପ୍ ବି ଜଲେବି ବି ଛାଣୁଛୁ ଆସିବ ଟିକେ ଖାଇକିନା ହଁ ଛୁଆ ତୁମ ଝିଅ ପୁଅକୁ ଖାଇବ

କେବେ ଆସିବ ହଁ ହଁ ଦେଖିକିନା ରୁହ ସୁବିଧା ଆଡ଼ୁ କେତେ ଦିନ ରହିବ ଯେ ହଁ ହଁ ସେଠୁ ପଳେଇବ ନାଇଁ କି ସିଆଡ଼େ ବାଙ୍ଗାଲୋର ଆଡ଼େ ଅ ହ ହଉ କାଲି ଆସିବ ତାହେଲେ ନାଇଁ କି ଦୋକାନ ଆଡ଼େ ହଉ ଆାସିଲେ କଥା ହେବା ଆଉ ହଉ ହେଲେ